ହଁ ମୁଁ ଦଶ ରୁ ଦଶ ଲକ୍ଷ ଭିତରେ ପାଞ୍ଚଟି ସଂଖ୍ୟା କହିପାରିବି ଚବିଶି ଚାରିଶହ ପନ୍ଦର ଆଠ ହଜାର ନଅଶହ ବାର ସତର ହଜାର ପାଞ୍ଚଶହ ବାଇଶି ସାତ ଲକ୍ଷ ଅଠେଇଶି ହଜାର ଦୁଇଶହ ଉଣେଇଶି